ଆଜ୍ଞା ମୁଁ ଦୁଇ ଶହ ଏକ ରୁମ୍ ରୁ କହୁଥିଲି ସେତେବେଳୁ ପାଣି କାହିଁ ପିଲା ଆଣି ଦେଇନାହାନ୍ତି ଏତେ ବେଳ ଯାଏଁ ଏପଟ ବେଡସିଟ୍ ମଇଳା ହେଇକି ପଡ଼ିଛି ବାଥରୁମ୍ ସଫା ହେଇନି ବେଶିନ ପୁରା ମଇଳା ହେଇକି ପଡ଼ିଛି ସେତେବେଳକୁ କୁହା ହୋଇଥିଲା ସଫା ସୁତରା ଟିକେ କରିବା ପାଇଁ କାଇଁ କେହି ଆସୁ ନାହାନ୍ତି କଣ ପାଇଁ ମୁଁ ରୁମ୍ ରେ ଏକା ଅଛି କାଲି ରାତିରେ ଖାଇବା ଅର୍ଡର୍ କରିଥିଲି ଠିକ୍ ଖାଇବା ମୋ ପାଖକୁ ଆସି ପାରିଲା ନାହିଁ ପଙ୍ଖା ବି ବୁଲୁନାହିଁ ବହୁତ ଗରମ ହେଉଛି ନା ଟିକେ ଜଲ୍ଦି କହିଲେ ଭଲ ହୁଅନ୍ତା ଦୁଇ ଶହ ଏକ ଝାଡ଼ୁ ବି ହୋଇନାହିଁ କିଛି ନାହିଁ ଫ୍ଲୋର ପୁରା ମଇଳା ହୋଇକି ପଡ଼ିଛି ମୋ ପୂର୍ବରୁ କିଏ ଏଇଠି ଥିଲେ ବୋଧେ ଅଇଁଠା ଜିନିଷ ସବୁ ପଡ଼ିଛି ସେଇଠି ଡଷ୍ଟବିନ୍ ରେ ସଫା ହୋଇନାହିଁ ଗନ୍ଧ ହେଉଛି ନା ନା ମୋତେ ଏବେ ସେହି ରୁମ୍ ଏକା ଦରକାର କହିଦିଅନ୍ତୁ ପିଲାକୁ ଆସିକି ଏବେ ଏଇଟା ସଫା ସୁତୁରା କରିଦିଅନ୍ତୁ ତଳେ ଆହୁରି ମଇଳା ହୋଇ ନଥିବ ବୋଲି କିଏ ଜାଣିଛି ଦୁଇ ଘଣ୍ଟା ବହୁତ ହୋଇଯାଉଛି ଟାଇମ ଦୁଇ ଘଣ୍ଟା ଯାଏଁ ମୁଁ କଣ ଚେୟାର ରେ ବସିଥିବି ଏ ନାହିଁ ଦୁଇ ଘଣ୍ଟା ଯାଏଁ କଣ ମୁଁ ଚେୟାରରେ ବସିଥିବି କି ମୁଁ ସେଇଟା କେମିତି କହିପାରିବି ପିଲା ଅଛନ୍ତି ନା ନାହିଁ ଚେକ୍ ଇନ୍ କରୁ କରୁ ଆଗ ଆଡଭାନ୍ସ ଟା ନେଇଗଲେ ସର୍ଭିସ ତ ଏତେ ଖରାପ ମୋର ଏଇଠି ଲଗେଜ୍ ଅଛି ନା ଚାରି ପାଞ୍ଚଟା ଏଇଟା ମୁଁ ତଳକୁ ନେଇକି କେମିତି ଯିବି ପିଲା ନାହାନ୍ତି କହୁଛନ୍ତି ପିଲା ଥିଲେ ହେଲେ ଧରିକି ତଳକୁ ଯାଇଥାନ୍ତେ ଏଡ଼େ ବଡ଼ ବଡ଼ ଲଗେଜ୍ ଯାକ ଏତେ ବେଳ ଯାଏଁ ମୁଁ ଗାଧୋଇ ବି ନାହିଁ ବାଥରୁମ୍ ସଫା ନାହିଁ ବୋଲି ଝାଳରେ ଦେହ ଗନ୍ଧ ହେଲାଣି କାହିଁ ତଳେ ବାଥ୍ରୁମ୍ ଅଛି କି ନାହିଁ ବା ଏଇଠି ଏତେ ଶୁଣନ୍ତୁ ହ୍ୟାଲୋ ସାର୍ ଶୁଣନ୍ତୁ ଟିକେ କେଉଁ ପିଲାକୁ ଜଣଙ୍କୁ ପଠାନ୍ତୁ ଟିକେ ଉପରକୁ ହେଲେ ଲଗେଜ୍ ଆଗ ତଳକୁ ଧରିକି ଗଲେ ତ ପର୍ସନାଲ ସାମାନ ଯାକ ବହୁତ ଅଛି ଏଠି ଛାଡ଼ିକି ଯାଇପାରିବିନି ପରା ଆପଣଙ୍କର କବାଟର ଲକ୍ ଟା ବି ଠିକ୍ ରେ କାମ କରୁନାହିଁ ଦି ଘଣ୍ଟା ତଳେ ଯାଇକି କଣ କରିବି ବା ଏତେ ଖରା ହେଉଛି ସେଇଟା ମୁଁ ଆଉ କହିପାରିବି କି ନାହିଁ ନାହିଁ ତଳେ ତ ମୁଁ ଦେଖିକି ଆସିଲି ଫ୍ୟାନ ର ଫ୍ୟାନ ନାହିଁ କିଛି ନାହିଁ ଗୋଟେ ଫ୍ୟାନ ଲାଗିଛି ଆପଣଙ୍କ ମୁଣ୍ଡ ଉପରେ ମୁଁ ଯାଇକି ସେଇଠି ଖରାରେ ଏତେ ଖରା ହେଉଛି ଯାଇକି କେଉଁଠି ବସିବି କଣ କରିବି ଝାଳ ନାଳ ରେ ନାହିଁ ନାହିଁ ମୋତେ ଏବେ ରୁମ୍ ଏବେ ଦରକାର ପିଲାଙ୍କୁ ଜଲ୍ଦି ଟିକେ କୁହ ଏସି ବି ଚାଲୁନାହିଁ ଏସିରୁ ପାଣି ବାହାରୁଛି ବା